ଏଇ ପାଇଁ ଆମେ ସେଠାକୁ ମୁଖ୍ୟତଃ ଆମ

ସେଠାର ପରିବେଶ ସମ୍ମାନ ସେମାନଙ୍କର ଆମକୁ ବହୁତ ଭଲ ଲାଗିଥାଏ ଆମେ ଯାହା ଫଳରେ ସେମାନେ ଆମକୁ କୁହନ୍ତି ସେଠାକୁ ଆମକୁ ଯିବାକୁ ବି ମାନେ ଯେହେତୁ ଆମେ ଗୋଟେ ଥର ସେଠାରୁ ବହୁତ ଭଲ ସମ୍ମାନ ପାଇଥାଉ ନିଶ୍ଚିତ ଆମ ମନ ହେବ କି ଆମେ ଆଉ ଥରେ ଯିବା ସେଠିକି ବୁଲିକି ଆସିବା